ହାଁ ହ୍ୟାଲୋ ହଁ ହଁ ହଁ ଫୁଲ ଦୋକାନ ଲାଗିଛି କୁହନ୍ତୁ କ'ଣ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ କ'ଣ କ'ଣ କି ଫୁଲଗୁଡ଼ାକ ଆପଣଙ୍କୁ ଦରକାର ଆଜ୍ଞା

ଆଚ୍ଛା ଆଚ୍ଛା ହଁ ହଁ ହଁ ଆଜ୍ଞା ଅଛି ସବୁ ପ୍ରକାର ଫୁଲ ଅଛି କିନ୍ତୁ କମ୍ ଅଛି ଆପଣ ଆମେ ଆପଣ କହୁଛନ୍ତି ବୋଇଲେ ଆମେ ମଗାଇଦେବୁ କିଛି ନାଇଁ ଆପଣଙ୍କର କେତେ ଦିନ ଭିତରେ ଦରକାର ଆଜ୍ଞା ହଉ ଠିକ୍ ଅଛି ଆଜ୍ଞା ନିଶ୍ଚୟ ହୋଇଯିବ ମୁଁ ମଗାଇକି ଆପଣଙ୍କୁ ସେ ଭିତରେ ସେ ଫୁଲଗୁଡ଼ାକ ସବୁ ଦେଇଦେବି କିନ୍ତୁ ଆପଣଙ୍କ ରେଟ୍ ଆଜ୍ଞା ଆମର ତ ଫୁଲଗୁଡ଼ାକର ତା'ର କେ ଜି ହିସାବରେ ଆସୁଛି ତ ଆପଣ ଆସନ୍ତୁ ଆପଣ ଆସିଲେ ଆଡ଼୍ଭାନ୍ସ୍ ବି ଦେବାକୁ ପଡ଼ିବ ତା'ହେଲେ ଆମ ରେଟ୍ ବାଟ୍ ବି ଛିଡ଼େଇ ଦେଇକି ଆପଣ ଆଡ଼୍ଭାନ୍ସ ଦିଅନ୍ତୁ ମୁଁ ମଗାଇ ଦେଇକି ଆପଣଙ୍କ କାମ କରିଦେବି ଆଜ୍ଞା ହଉ ହଁ ଆସନ୍ତୁ ଆସନ୍ତୁ ଆଜି ଆସନ୍ତୁ ଆଜ୍ଞା ହଉ ହଉ ଠିକ୍ ଅଛି ହଉ ରହିଲି ଆଜ୍ଞା ହଁ ହଁ